ଚାକିରୀ କରି ମୋର ଅବିହାରୀ ବେଳେ ଚାକିରୀ କରିବାର ବି ଇଚ୍ଛା ଥିଲା କିନ୍ତୁ ଯେହେତୁ ଆମେ ଗାଁର ଗାଉଁଲି ଇଏ ରୁ ବାପା ଆମ ବାପା ମା ବାହାଘର ଆମକୁ କମ ବୟସରୁ କରିଦେଲେ ଏବେ ବି ଆମର ଇଚ୍ଛା ଅଛି ବାହାଘର ପରେ ବି ଇଚ୍ଛା ଅଛି କିନ୍ତୁ ଛୋଟ ଛୁଆ ଯେହେତୁ ମୋର ଘରେ ଛାଡ଼ିକି ଯିବା ପାଇଁ ଅସୁବିଧା ଟିକେ ହେଉଛି ଆଗକୁ ଯଦି ବି ଚାକିରୀ ବି ମିଳେ ତାହେଲେ ଆମେ କରିବା ପାଇଁ କରିବାକୁ ମୁଁ ରାଜି ଚାକିରୀ କଲେ ବି ମାନେ ପରିବାରଟି ବି ଖୁସି ଟିକେ ସାହାଯ୍ୟ ମିଳିବ ସ୍ୱାମୀଙ୍କୁ ସାହାଯ୍ୟ କିଛିଟା ବି ଚାକିରି କଲେ ମିଳିବ ବହୁତ ଇଚ୍ଛା ଚାକିରୀ କରିବା ପାଇଁ ଆଉ ଯେହେତୁ ଛୋଟ ଛୁଆ ଛୋଟ ଛୁଆ ଯେହେତୁ ସେ ସେଥିପାଇଁ ଆମେ ଚାକିରୀ କରିବା ପାଇଁ ମୁଁ ଯାଇପାରୁନି ଯେତେବେଳକୁ ବଡ଼ ହୋଇଗଲେ ଚାକିରୀ କରିବି